ଆମ ଓଡ଼ିଶାର ଜିଲ୍ଲା ମଧ୍ୟରେ ଭଦ୍ରକ ଜିଲ୍ଲା ଏକ ଅନ୍ୟତମ ଏବଂ ଭଦ୍ରକରେ ବହୁତ କିଛି ଭଲ ଜାଗା ଅଛି ଯାହାକି ଆମର ଗୋଟିଏ ଜାଗା ହେଉଛି ଭଦ୍ରକାଳୀଙ୍କର ମନ୍ଦିର ଯାହା ସାଳନ୍ଦୀ ନଦୀ ଉପକୂଳର ଅବସ୍ଥିତ ଏହା ଏକ ପୁରୁଣାକାଳିନ ମନ୍ଦିର ଏବଂ ଏହା ବହୁତ ପ୍ରସିଦ୍ଧ ସେହିପରି ଆମର ଅନ୍ୟ ଏକ ପୁରୁଣାକାଳିନ ମନ୍ଦିର ଯାହା ଆରଡ଼ି ସ୍ଥାନ ବାବା ଅଖଣ୍ଡମଣିଙ୍କର ମନ୍ଦିର ଏବଂ ସେହି ମନ୍ଦିରରେ ବାବା ଅଖଣ୍ଡମଣି ପୂଜାପାଆନ୍ତି ତାହାର କିଛି ସାଂସ୍କୃତିକ ପରମ୍ପରା ଏବଂ ଇତିହାସ ରହିଛି ଯାହାର ମଧ୍ୟରୁ ବାବା ଅଖଣ୍ଡମଣିଙ୍କର ଗୋଟିଏ ଛୋଟିଆ କାହାଣୀଟିଏ ଅଛି ସେହି କାହାଣୀଟି ମଧ୍ୟରୁ ଗୋଟିଏ ବାଳକ ଥିଲା ଯାହାର ବୟସ ଥିଲା ବାଇଶିରୁ ତେଇଶି ବର୍ଷ ଏବଂ ଥରେ ସେ ପୁଅକୁ ତା ର ଦେହସାରା ପୁରା ଘା ହେଇଯାଇଥିଲା ଏବଂ ସେଇ ଘା ହୋଇଥିବାରୁ ତାକୁ ଲୋକମାନେ କହିଲେକି ସେ ବାବା ଅଖଣ୍ଡମଣିଙ୍କର ପାଖକୁ ମନ୍ଦିରରେ ଶରଣ ନେବାପାଇଁ ଏବଂ ସେ ପୁଅ ଯାଇକି ବାଳକ ଯାଇକି ବାବା ଅଖଣ୍ଡମଣିଙ୍କ ଠାରେ ଶରଣ ନେଇଥିଲା ଏବଂ ସେ ଯେତେବେଳେ ଶୋଇଥିଲା ସେତେବେଳେ ତାକୁ ଗୋଟେ ସପ୍ନ ଆସିଥିଲା ବାବା ଅଖଣ୍ଡମଣିଙ୍କର ସ୍ବପ୍ନ ଆସିଥିଲା ଯେହେତୁ ବାବା ଅଖଣ୍ଡମଣି ତାଙ୍କୁ କହିଥିଲେ ସ୍ୱପ୍ନରେ ତୁ ଆଗାମୀ କାଳରେ କିମ୍ବା ତୋର ପୂର୍ବଜନ୍ମରେ ତୁ ଗୋଟେ ପାପ କରିଥିଲୁ ସେ ପାପ ଥିଲା ସିଏ ତା ର ପୂର୍ବଜନ୍ମର ମାତାପିତାଙ୍କୁ ବହୁତ ହଇରାଣ କରିଥିଲା ଏବଂ ସେଇଥିରୁ ତାକୁ ଏହିପରି ଦଶା କରିବାପାଇଁ ପଡୁଛି ତ ତାକୁ ବାବା ସ୍ୱପ୍ନରେ କହିଥିଲେକି ତୁ ତୋର ସେଇ ମାତାପିତାଙ୍କୁ ଏବେ ଯାଇକି ସେଇ ଗାଁରେ ଅଛନ୍ତି ଏବେ ଯାଇକି ତୁ ସେମାନଙ୍କୁ ଯତ୍ନ ନବାପାଇଁ ତ ସେ ପୁଅ ଯାଇକି ବାବାଙ୍କର କଥା ମାନିକି ସେ ତାଙ୍କୁ ଯତ୍ନ ନେଇଥିଲା ଏବଂ ତା ର ଦ୍ୱାରା ସେ ପୁଅର ଘା ସବୁ ଠିକ୍ ହୋଇଯାଇଥିଲା ତ ସେଇଥି ନିମନ୍ତେ ଆମ ବାବା ଅଖଣ୍ଡମଣିଙ୍କର ମନ୍ଦିର ଗୋଟିଏ ଫେମସ୍ ଜାଗା